ଗୋଟ୍ ଦିନ୍ ଆମେ ବଗିଚାରେ କାମ କର୍ବା ଲାଗି ସବୁବେଲେ ମୁଇ ମାନେ ମନ୍ଟା ଲାଗ୍ସି କେନ୍ଟା ଆମେ ଯେତେବେଲେ କେ ପଡ଼ିଗଲା ବେଲ୍କେ ଛୁଆମାନଙ୍କ ସମସ୍ୟା ଆମେ ଦେଖୁଁଛୁ ଲୋକ୍ ବଗିଚାମାନ୍ କାମ କରୁଛନ୍ ଆରୁ ଦୁଇ ପଇସା କମଉଛନ୍ତି ଆର୍ ବଗିଚା କିନ୍ ଛୁଆ କିନ୍ ଭଲ୍ ଲାଗୁସି ତୁ କନ୍ ହେ ସଦା ଆମେ ଦେଖି କିରି ଆମେ ନିଜେ ସେଇଟା ଚାଷ୍ କରି କରି ନିଜେ କରି କରି ଖାଉଛୁଁ ୟାର ୟାହାଦି ବି କରୁସୁଁ ହେଲ୍ ଔର୍ ଦେଖି କରି ବି ଚାଷ୍ କରିବୁ ଆରୁ ଚାଷ୍ କରୁଛୁ ଆର୍ ଧାନ ଚାଷ ବି ଆମେ ଅଧିକ କରୁସୁଁ ଧାନ୍ ଚାଷ୍ କରି କରି ଧାନ୍ ବାଡ଼ାଲେ ଦିନେ ବହୁତ ଭଲ୍ ଲାଗ୍ସି କେନ୍ତା ଲାଗେ ଧାନ୍ ଚାଷ୍ କରିବୋ ତା କେ ଦିନ୍ ବିଡ଼ା ବାନ୍ଧି କିରି ଘର୍କେ ନବ ଖଲା ଟିକେ ଖଲା ନ ହ ରଖ୍ବୋ ରାତି ହଲ୍ଟି ଚାଷ ହଲ୍ଟି ଆଗେ ଏମାନେ ବାଡ଼ା ହବ ଧାନ୍କେ ମୋଡ଼ିକି ଗଦେଇ ଦବ ଗଦେଇ ନେଇ କି ସେନେ ଆମେ ଶୁଇ ସୁଭି ଆର୍ ଭାତ ପଖାଲ୍ ଖାଇକିରି ରାତି ରହିସୁଁନ୍